ବଗିଚାରେ ଉତ୍ପାଦିତ ହେଉଥିବା ଫୁଲ ଫଳକୁ ନେଇ ମୋ ବଗିଚାରେ ବିଭିନ୍ନ ପ୍ରକାର ଫୁଲ ଅଛି ଯେମିତିକି ଗେଣ୍ଡୁ ତରାଟ ମନ୍ଦାର ମଲ୍ଲି ମାଳତୀ ବିଭିନ୍ନ ପ୍ରକାର ଫୁଲ ଅଛି ସେ ଫୁଲକୁ ମୁଁ ମୋର ଠାକୁରଙ୍କର ପୂଜାରେ ବ୍ୟବହାର କରେ ଏବଂ ମୋ ପାଖ ପଡ଼ୋଶୀ ଲୋକ ମଧ୍ୟ କିଛି ଫୁଲ ଆସିକି ତୋଳିକି ନିଅନ୍ତି ତା'ପରେ କିଛି ଫୁଲ ମୁଁ ଆମ ଗାଁ ମନ୍ଦିର ମାନଙ୍କରେ ଦିଏ ସେଠି ଠାକୁରଙ୍କୁ ପୂଜା କରିବା ପାଇଁ ବ୍ୟବହାର କରାଯାଏ ମୋ ବଗିଚାରେ କିଛି ଆମ୍ବ ପଣସ ପିଜୁଳି ସେପେଟା ଲିଚି ଫଳ ଗଛ ମଧ୍ୟ ଅଛି ଏହା ବିଭିନ୍ନ ସିଜିନ୍ ସମୟରେ ଏଗୁଡ଼ିକ ହୁଏ ଏଗୁଡ଼ିକ ମୁଁ ନିଜ ଘରେ ବ୍ୟବହାର କରୁ ଆଉ ଯେଉଁ କିଛି ବନ୍ଧୁ ବାନ୍ଧବ ଘରେ ଦିଆଯାଏ କୌଣସି ପ୍ରକାର ବିକ୍ରି ବଟାରେ ମୁଁ କରେ ନାହିଁ ଆକୁ କେବଳ ମୋ ପରିବାର ଲୋକ ଏବଂ ସାହି ପଡ଼ିଶା ଏବଂ ବନ୍ଧୁ ବାନ୍ଧବଙ୍କୁ ପ୍ରଦାନ କରେ